ଆମ ସମ୍ପ୍ରଦାୟରେ ମୁଖ୍ୟତଃ ଧାନକୁ ମୁ ମୁଖ୍ୟ ଚାଷ ଉପରେ ଆମେ ନିର୍ଭର କରିଥାଉ ଏହାଛଡା ଡ଼ାଲି ଜାତୀୟ ଚାଷ ମଧ୍ୟ କରିଥାଉ ଡ଼ାଲି ଜାତୀୟ ମଧ୍ୟରେ ଯାଉଛି ମୁଗ ବିରି କୋଳଥ ମାଣ୍ଡିଆ ଏସବୁ ମଧ୍ୟ କରିଥାଉ ବିଶେଷ କରି ଧାନ ଚାଷକୁ ଆମେ ମୁଖ୍ୟ ହିସାବରେ ଆମେ ଗ୍ରହଣ କରିଥାଉ ଆଉ ଧାନରେ ଆମେ ପେଟ ପୋଷିବା ଠାରୁ କରି କରି ବିକ୍ରୟ ପାଇଁ ଆମେ ଚଳୁ ବୁଲୁଙ୍କ ପାଇଁ ପାରମ୍ପରିକ ଚାଷ ହିସାବରେ ଆମେ ଗ୍ରହଣ କରିଥାଉ ବର୍ତ୍ତମାନ ମଧ୍ୟ ପ୍ରଚଲିତ ଯୁଗରେ ଧାନର ମୁଖ୍ୟ ଭୂମିକା ଆମ ସମ୍ପ୍ରଦାୟରେ ରହିଅଛି ଧାନ ନହେଲେ କିଛ ମଧ୍ୟ କରିହେବ ନାହିଁ କି ଧାନ ଚାଷ ନକଲେ ସମସ୍ତେ ଭୋକ ଉପାସରେ ମଧ୍ୟ ମରିବେ ଧାନ ହେଉଛି ଏକ ମୁଖ୍ୟ ଚାଷ ଏହାଛଡ଼ା ଡ଼ାଲି ଚାଷ ମଧ୍ୟ ମୁଖ୍ୟ ହିସାବରେ ଧରାଯାଏ ମାଣ୍ଡିଆ ଏସବୁ ମଧ୍ୟ କରାଯାଏ ଏହାଛଡ଼ା ଗହମ ମଧ୍ୟ ଆମ ସଂପ୍ରଦାୟରେ କରାଯାଏ